ଆମ ସମ୍ପ୍ରଦାୟରେ ଏପରି ବି ଲୋକ ବ୍ୟକ୍ତି ଏବଂ ଗୋଷ୍ଠୀ ଅଛନ୍ତି ଯେଉଁମାନେ ନୃତ୍ୟ ପ୍ରଦର୍ଶନରେ ଗୁଣବତ୍ତା ଆଣିବା ପାଇଁ ବହୁତ ଦିନରୁ ଚେଷ୍ଟା କରୁଛନ୍ତି ଏବଂ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଛନ୍ତି ଆଉ ମୁଁ ଅନ୍ୟ ଲୋକମାନଙ୍କୁ ଗୀତ କରିବାକୁ ହଁ ଏହିପରି ଭାବରେ ଉତ୍ସାହିତ କରି ନୃତ୍ୟ ହେଉଛି ଆମର ନୃତ୍ୟ କରିବା ଦ୍ୱାରା ଆମର ଏକ୍ସର୍ସାଇଜ୍ ବି ହୁଏ ଆମ ଶରୀର ମଧ୍ୟ ଭଲ ରହେ ଏବଂ ମନ ପ୍ରଫୁଲ୍ଲିତ ରହେ ନୃତ୍ୟ ଦ୍ୱାରା ହିଁ ମଣିଷ ନିଜର ଭାବ ଭାବକୁ ମଧ୍ୟ ଭାବକୁ ମଧ୍ୟ ପ୍ରକାଶ କରିପାରେ ଏବଂ ନୃତ୍ୟ କଲେ ହିଁ ଆମ ପୁରା ଶରୀରରେ ଶରୀରର ଏକ୍ସରସାଇଜ୍ ମଧ୍ୟ ହୁଏ ଏବଂ ତାହା ଆମ ଶରୀର ପାଇଁ ଭଲ ବୋଲି ନେଇପାରିବା ଉତ୍ସାହିତ କରିବା